ଯେତେବେଲେ ମତେ ଫ୍ରି ଟାଇମ୍ ମିଲ୍ସି ମୁଇଁ ମୋର୍ ସାଙ୍ଗ୍ମାନ୍କର୍ ସାଙ୍ଗେ ବୁଲାବୁଲି କର୍ସିଁ ସେମାନ୍ଙ୍କର ସାଙ୍ଗ୍ରେ ବିଭିନ୍ନ ଯାଗାକେ ବୁଲି ଯାଏସିଁ ତାର୍ ସାଙ୍ଗେସାଙ୍ଗେ ଗାଡ଼ି ଧରିକିରି ଆମେ ବହୁତ୍ ମଜା କର୍ସୁଁ ସେ ମଜାନେ ଆମେ ବିଭିନ୍ନ ଜାଗାକେ ବୁଲି ଯାଏସୁଁ ଯେନ୍ତି ହୀରାକୁଦ୍ ଡ଼୍ୟାମ୍ ବିଭିନ୍ନ ପାର୍କ୍କେ ବୁଲି ଯାଏସୁଁ ଆର୍ ଇ ପାର୍କ୍ ବୁଲିକିରି ମଜା ନେସୁଁ ତାର୍ ସାଙ୍ଗେସାଙ୍ଗେ ଯେନ୍ତା ଆମର୍ ଗାଁମାନ୍କୁ ଜେନ୍ ଥିସି ଛୋଟିଆ ଛୋଟିଆ ପାର୍କ୍ ଛୋଟିଆ ଛୋଟିଆ ଜିମ୍ ଲେଖାନ୍ଟା ଜେନ୍ ଥିସି ସେନ୍କେ ବି ଯାଇକିରି ବୁଲାବୁଲି କର୍ସୁଁ ଆର୍ ଆମର୍ ଗାଁ ପାଖରେ ଗୋଟେ ରେଲୱେ ଟ୍ରାକ୍ ଯାଇଛେ ଯେ ସେ ରେଲୱେ ଟ୍ରାକ୍କେ ଯାଇକରି ଆମେ ସେନେ ବୁଲାବୁଲି କର୍ସୁଁ ଆର୍ ଇଟା କର୍ବାର୍ ଲାଗି ଆମକୁ ବହୁତ୍ ମଜା ଲାଗ୍ସି